କୃଷି ହେଉଛି କୃଷକଙ୍କର ଜୀବନ କୃଷକ ବୋଇଲେ ତାଙ୍କର ଚାଷ ଚାଷ କଲେ କୃଷକମାନେ ବଞ୍ଚିବେ ଆମ ଯାଜପୁର ଜିଲ୍ଲାର ତିନ ଗୋଟି ନଈ ନଦୀ ବହିଯାଉଛି କିନ୍ତୁ ବର୍ଷା ପାଣି ହେଲେ ଅତ୍ୟାଧିକ ବର୍ଷା ପାଣିରେ ନଈ ଫସଲ ବହୁତ ଗୁଡ଼ିଏ ନଷ୍ଟ କରିଦେଇଯାଉଛି ବା ପଟୁ ବାଲି ମାଡ଼ିଦେଇଯାଉଛି କୃଷକଙ୍କର ଯେତେକ ଫସଲ ଗୁଡ଼ିଏ ବହୁତ ଗୁଡ଼ିଏ ନଷ୍ଟ ହେଉଛି ସିଏ କୃଷକ ଭାଇମାନେ ଯେଉଁଠୁ ଋଣ କରଜ ଆଣିଥିବେ ବହୁତ ଋଣ କରଜ ଆଣି ଯେତେବେଳେ ବୁଡ଼ିଯାଉଥିବା ଫସଲ ଉଦ୍ଧାର ପାଉନି ସେ ଋଣ ସୁଜିବେ କେଉଁଠୁ ସେ ମଧ୍ୟରୁ ସହିନପାରି ସେମାନେ ଆତ୍ମହତ୍ୟା କରୁଛନ୍ତି ଆମ ସରକାର ଯଦି କୃଷକ ଭାଇମାନଙ୍କ ଉପରକୁ ଟିକିଏ ଆଖି ଅନେଇ ଚାହାନ୍ତେ ଋଣ ଛାଡ଼ କରନ୍ତେ କିମ୍ବା ଋଣହାର ଟିକିଏ କମ୍ କରନ୍ତେ ଆତ୍ମ ଆତ୍ମହତ୍ୟାରୁ ରକ୍ଷା ମିଳନ୍ତା